ଓଜନ ବଢ଼ାଇବାକୁ ଗାଁରେ ଆଉ କ'ଣ ମା' ତ କହୁଛି ସବୁବେଳେ ସକାଳୁ ଉଠି ଖାଲି ଖା ଆଉ ଖରା ପରାରେ ବୁଲନି ଫଳ ମୂଳ ଫଳମୂଳ ବେଶି ଖାଇବ ଟିକିଏ ଓଜନ ବଢ଼ିବ ଆଉ ଓଜନ ହଁ ସକାଳୁ ଯଦି ଉଠିକି ପୁରା ବାସି ପଖାଳ ସହିତ ଆଳୁଭଜା ବଡ଼ି ଚୁରା ଏ ବାସି ପଖାଳଟା ହିଁ ଟିକିଏ ଯଦି ଓଜନାଟାକୁ ବଢ଼ାଇପାରିବ ଫଳରସ ବି ଅଛି ଖାଲି ଫଳ ବି ଖାଇଲେ ହେବ ଆଉ କ'ଣ ଅଛି ଫଳ ଫଳ ତ ମେନ୍ ମେନ୍ ହେଲା ଆଉ ଖରା ଫରାକୁ ଯିବାଟା ବି ଭଲ ନୁହଁ କାରଣ ଖରା ଫରାରେ ବି ଲୋକ ଶୁଖିଶୁଖା ଯାଉଛନ୍ତି ନା ତ ଯେତେ ଘରେ ରହିବ ଆଉ ଯଦି ଟିକିଏ ଯେଉଁ କୁହନ୍ତି କ'ଣ କହିଲ ଟିକିଏ ପରିଶ୍ରମ କରିବ ବି ଭଲ ପରିଶ୍ରମ କରିକି ଖାଇଲେ ଟିକିଏ ଦେହରେ ଲାଗେ